ଯେତେବେଲେ ଛୁଆ ଗୁଟେ ଜନମ୍ ହେସି ସେ ଛୁଆ କେ ଭଲ୍ ସେ ତା'ର୍ ମାଆ ଭଲ୍ ସେ ତାହାକେ ରଖ୍ସି ତା'ର୍ କୂଲେ ଧର୍ସି ତା'ପରେ ସେ ତାହାକେ ଭଲ୍ସେ ତାର୍ ସଫା ସୁତର୍ କର୍ସି ତା'ର୍ ଦେହେଁ କେ ତାର୍ ପରେ ତା'ର୍ ଗୋଡ଼ ହାତ୍ ମାଲିସ୍ କର୍ସି ତାହାକେ ତେଲ୍ ଦେଇକରି ସେକ୍ସନ୍ ତା'ପରେ ଆମର୍ ଛୁଆ ର ଷଷ୍ଠୀ ପୂଜା କରସନ୍ ଏକୋଉଶିଆ କରସନ୍ ଏକ୍ଶିଆ କରସନ୍ ତା'ପରେ ଏକ୍ଶିଆ କି ଆମର୍ ଖାନା ପିନା କରସନ୍ ସେଥିରେ ନା କି ପୂଜା କରସନ୍ ତାର୍ ମୁଡ଼୍ ନାଂଡୁ କରସନ୍ କାରନ୍ ସେ ଏକ୍ଶିଆ ଦିନ ତା'ର ନାଁ ଦେଇସନ୍ ଆଉ ତା'ପରେ ସେଇ ଛୁଆ ର ନାଭି ବି ପକେଇସନ୍ ନାଭି ପକେଇ ସାରିଲେ ତାର୍ ଆସି ତା'ପରେ ଏକ୍ଶିଆ କରସନ୍